ଭାଇ ଏଇଯେଉଁ ପ୍ରଡ଼କ୍ଟଟା ଅଛି ବହୁତ ବଢ଼ିଆ ଅଛି ଯୋଉଟା ମୁଁ ଖୋଜୁଥିଲି ସେଇଟା ହିଁ ମୋତେ ମିଳିଲା ଏବଂ ଏଇଟା ବହୁତ ଭଲ ଏବଂ ବହୁତ ଆଟ୍ରାକ୍ଟିଭ୍ ଲାଗୁଛି ବହୁତ ଖୋଜାଖୋଜି କଲାପରେ ପୁରା ଦଶଟା ପନ୍ଦରଟା ଦେଖାଦେଖି କଲାପରେ ଏଇ ପ୍ରଡ଼କ୍ଟଟା ମୋତେ ମିଳିଲା ଯେଉଁଟା କି ତା କଲର ହଉ କି ତା ଫେବ୍ରିକ୍ ହଉ କି ତା ଡିଜାଇନ୍ ପୁରା ୟୁନିକ୍ ଅଛି ମାର୍କେଟରେ ପୁରା ଏଇଟା ଭଲ ଚାଲିଛି ନୂଆ ବି ଟ୍ରେଡ଼ିଂ ଅଛି ମସ୍ତ ଅଛି ଏଇଟା ପୁରା ଆଉ ଏଇଟା ଦେଖିଲା ମାନେ ଦୂରକୁ ବି ଭଲ ସେ ପୁରା ଦେଖାଯାଉଛି ଆଟ୍ରାକ୍ଟିଭ୍ ଅଛି ପୁରା ଆକର୍ଷଣୀୟ କରିବ ପଡ଼ିବ ପୁରା ଆଉ ତା'ପରେ ୟା ଫେବ୍ରିକ୍ ବି କପଡ଼ା ପୁରା ପ୍ରିମିୟମ୍ ଭଳିଆ ଲାଗୁଛି ଗୋଟେ ଦାମିକିଆ କପଡ଼ା ଭଳିଆ ଲାଗୁଛି ଏଇଟା ବି ଭଲ ସ୍ମୁଥ୍ ବି ଲାଗୁଛି ଏଇଟା ଆ ପରେ ବି ଯଦି କୌଣସି ଡ୍ରେସ୍ ଆ ବ୍ୟତୀତ ତୁଳନା କରିବା ଏଇଟା ହିଁ ସବୁଠୁ ଭଲ ରହିବ